ଆମର ଯେଉଁ ଆଗରୁ ଖବର କାଗଜ ବାହାରୁଥିଲା ସେଇଟା ଯେଉଁ ନ୍ୟୁଜ୍ଟା ଭଲ ଭଲ ଖବର ଚାଲିଥିଲା ସେଇଟା ଆସୁନି ଏବେ ବର୍ତ୍ତମାନ ଚାଲିଛି ରାଜନୀତି ଯେଉଁଟା କି ଇଲେକ୍ସନ୍ ଟାଇମ୍ ଆସିଲା ଇଲେକ୍ସନ୍ର କାମ ଚାଲିଛି ଆଉ ଯେଉଁ ଜିନିଷଟା ଯେଉଁଟା ଆଗରୁ ବାହାରୁଥିଲା ସେଇଟା କ'ଣ ହେଲା କି ସେଇଟା ଲୁପ୍ତ ପାଇଗଲାଣି ଏବେ ଖାଲି କେଉଁଠି କ'ଣ ହେଲା ରାଜନୀତି ଚାଲିଛି ଆଗରୁ ଯେଉଁଟା କି ଭଲ ଭଲ ଚାଷୀ ଆତ୍ମହତ୍ୟା ଯେଉଁଟା କି ଏବେ ଯେଉଁଠି ଧର ଚାଷୀ ଆତ୍ମହତ୍ୟା କରୁଛି ଧାରଣା ନେଉଛି ଚାଷୀର କିଛି କ୍ଷତି ମିଳୁନି ଏବେ ଖାଲି ବାହାରୁଛି ରାଜନୀତି ଯେଉଁଟା ପଲ୍ଟିକାଲ୍ ବାହାରୁଛି ଯେଉଁଟା କେଉଁଠି କେଉଁ ଉଠିଲା ଇଲେକ୍ସନ୍ ଗଲା କ'ଣ ହେଲା ଏଇ ଏମିତି କାମ ଚାଲିଛି ଆଉ ଚାଷୀର କଥା କିଛି ବୁଝୁନାହାଁନ୍ତି ଲୋକେ ଏବେ କେଉଁଠି କ'ଣ ହେଲା ସବୁ ରାଲି ଚାଲୁଛି ଷ୍ଟ୍ରାଇକ୍ ଚାଲୁଛି ହେଲେ ଚାଷୀର କଥା ଏକ ପରସେଣ୍ଟ ବି କିଏ ବୁଝି ପାରୁନାହାଁନ୍ତି ଯେଉଁଟା ନ୍ୟୁଜ୍ ପେପର୍ରେ ଆଗରୁ ବାହାରୁଥିଲା ସେଇଟା ବାହାରୁ ନାହିଁ ସେଇଟା ଲୁପ୍ତ ହେଇଗଲାଣି ସେଇଟା ଏବେ ଖାଲି ରାଜନୀତି ଖାଲି ରାଜନୀତିରେ ଖାଲି ଚାଲିଛି ବର୍ତ୍ତମାନ ରାଜନୀତି ଖାଲି ସେଇଟା ଚାଲିଛି ଆଉ ଯେଉଁଟା ଖବରରେ ଆଉ ଭଲ ଭଲ ଖବର ମିଳୁଥିଲା କେଉଁଠି କ'ଣ ହେଲା କେଉଁଠି ଚାଷ ହେଲାନି କେଉଁଠି ମରୁଡ଼ି ହେଲା କେଉଁଠି କ'ଣ ହେଲା ସେ ଜିନିଷଟା ବର୍ତ୍ତମାନ ଲୁପ୍ତ ପାଇଗଲାଣି ବର୍ତ୍ତମାନ ଆଉ ନାହିଁ ଚାଷୀର ଆଉ କିଛି ତା'ର ମୂଲ୍ୟ ନାହିଁ ଆଉ